ଗାୟତ୍ରୀ ହୋଟେଲରୁ କହୁଛନ୍ତି ଭାଇ ମୋର ଅର୍ଡ଼ର ଗୋଟିଏ ଥିଲା ଦଶଟା ବେଳେ ଭାତ ଡାଲି ଖଟା ଟିକେ ଅର୍ଡ଼ର କରା ହେଇଥିଲା ଦୁଇଟା ଆଇଟମ ଭୁଲିଯାଇଥିଲି ସେତେବେଳେ କହିବା ପାଇଁ ମାଛ ଦୁଇ ପିସ୍ ଆଉ ପନିର ଟିକେ ସେଠି ମିଶାଇକି ମୋତେ ପଠେଇ ଦେବେ ତ

ହଁ ସେତବେଳେ ଭୁଲି ଯାଇଥିଲି କହିବା ପାଇଁ ପରା ଏବେ ମତେ କହିଲେ ଆଉ ଥରେ କହ ସେଇ ଜାକ ବୋଲି ହଁ ଠିକ ଅଛି ହଁ ମୁଁ ଫୋନର ୱେଟ କରିଛି ଆଁ